ହ୍ୟାଲୋ ସାର୍ ମୁଁ ଆପଣଙ୍କ ସହ ଆଗରୁ କ୍ୟାବ୍ର ଭଡ଼ା ପାଇଁ କଥା ହେଇଥିଲି ଅସଲ ଭଡ଼ା ବଦଳରେ ଆପଣଙ୍କ ଡା ଆପଣଙ୍କ ଡ୍ରାଇଭର୍ ଅଧିକ ଟଙ୍କା ମାଗୁଛନ୍ତି ତେଣୁ ମୁଁ ଡ୍ରାଇଭର୍ଙ୍କୁ ଟଙ୍କା ଦେବି ନାହିଁ ଆପଣଙ୍କୁ ସିଧାସଳଖ ଯାଇ ଟଙ୍କାଟା ଦେଇକି ଆସିବି